ହେଲୋ ଆଜ୍ଞା ମୁଁ ଗଜପତିରୁ କହୁଛି ହେଲେ ମୁଁ ଜଣେ ଆଦିବାସୀ ମହିଳା ଆମର ଏଇଠି ବହୁତ ପ୍ରକାର କମ୍ପିଟିସନ ସବୁ ହେଉଛିି ଏଇ ଖାଇବା ପିଇବା ଜିନିଷ ଉପରେ ଅନ୍ୟ ସବୁ ହେଉଛିି କମ୍ପିଟିସନ ହେଲେ ଏଇ ଯୋଉ ମେଳାଟା ହେଉଛି ଲୋକମାନେ ଜାଣିଲେ ତ ଆସିଲେ ପୁଣି ବିକ୍ରି ଟିକ୍ରି ହେବ କି ଆମେ ଯାହା ସବୁ ଜିନିଷ ତିଆରି କରି ଖାଇବା ଜିନିଷ ଆଣିଛୁ ସେ ବିକ୍ରି ହେବ ଆଉ ମୁଁ ତ ଆମେ ଆଣିକି ଥୋଇଥିବୁ କେହି ଜାଣିପାରୁନଥିବେ କୋଉଠି ମେଳା ହେଉଛି କ'ଣ କରୁଛି ଜିନିଷ ଗୁଡ଼ା ନଷ୍ଟ ହେବ ତେଣୁ କରି ଆପଣଙ୍କ ଅନୁରୋଧ କି ଆପଣ ଯେହେତୁ ଜଣେ ସାମ୍ବାଦିକ ତେଣୁ କରି ଆପଣ ଟିକେ ଆପଣଙ୍କର ପେପରରେ ଏଟାକୁ ଛପେଇଲେ ଲୋକମାନେ ଜାଣିବେ ବହୁତ ସଂଖ୍ୟାରେ ଆସିବେ ଆମେ ଯୋଉ ଜିନିଷ ଆଣିଥିବୁ ସେଟା ମଧ୍ୟ ହଁ କରିବେ ହେଲେ ସାର୍ ଫାଷ୍ଟ ଫେଜ୍ରେ ଫ୍ରଣ୍ଟ ପେଜ୍ରେ ପ୍ରିଣ୍ଟ କଲେ ଆପଣଙ୍କୁ ହଁ ଆଉ ସେକେଣ୍ଡ ପେଜ୍ରେ କମ୍ ଚାର୍ଜ

ଆମକୁ ଟିକେ ସାର୍ ସେକେଣ୍ଡ ପେଜ୍ରେ ଆମର ଏଇ ମେଳା ସମ୍ପର୍କରେ ମେଳାରେ ମିଳୁଥିବା ଜିନିଷ ଖାଇବା ପିଇବା ଅନ୍ୟାନ୍ୟ

ହଁ ତା'ହେଲେ ଏଇ ଯୋଉ ପାଞ୍ଚ ଶହ ଟଙ୍କା କହିଲେ ସେକେଣ୍ଡ ପେଜ୍ରେ ପ୍ରିଣ୍ଟ କରିବା ପାଇଁ ଆପଣ ଏଇ ସମାଚାରଟା ଦେଇଦିଅନ୍ତୁ ସେକେଣ୍ଡ ପେଜ୍ରେ ଆମେ ଆପଣଙ୍କୁ ପାଞ୍ଚ ଶହ ଟଙ୍କା ଦେଇଦେବୁ ଆଉ ଲୋକମାନେ ଜାଣିଲେ ଆସିବେ ପ୍ଲସ୍ ଆମର ଜିନିଷପତ୍ର ବିକ୍ରି ହେବ ଆପଣଙ୍କର ମଧ୍ୟ ଆଦୃତି ବଢ଼ିବ କି ଯାହା ହେଉ ଜଣେ ଆମର ସାମ୍ବାଦିକ ଭାଇ ଖବରଟା ଛପେଇଥିବାରୁ ସେମାନେ ଆସି ଏଠି ବୁଲିଲେ ବିଭିନ୍ନ ଜିନିଷର ସ୍ୱାଦ ବାରିପାରିଲେ ଦେଖିଲେ ଜାଣିଲେ ଗଲେ ଆଉ

ହଁ ସେକେଣ୍ଡ ପେଜ୍ରେ ଆଜ୍ଞା କରନ୍ତୁ ଯୋଉଟା କିି ଆପଣ କହିଲେ ପାଞ୍ଚ ଶହ ହଁ ହଁ ମୁଁ ଆପଣଙ୍କୁ ପାଞ୍ଚ ଶହ ଟଙ୍କା ପଠେଇଦେବି ଆପଣଙ୍କୁ ଆଉ ମୁଁ ଆପଣ ପ୍ରିଣ୍ଟ କରିଦିଅନ୍ତୁ ହେଲା ହଉ ଆଜ୍ଞା ରହିଲି